ମୁଁ ନୂତନ ପ୍ରକାର ରୋଷେଇ ଚେଷ୍ଟା କରିଥିଲି ମାନେ ବିରିୟାନୀ ମୋ' ବାପାଙ୍କୁ ବହୁତ ପସନ୍ଦ ଲାଗେ ସେଥିପାଇଁ ମୁଁ ପ୍ରଥମଥର ପାଇଁ ବିରିୟାନୀ ତିଆରି କରିବାରେ ମୁଁ ଚେଷ୍ଟା କରିଥିଲି ଯେତେବେଳେ ମୁଁ ରୋଷେଇ କରିଥିଲି ସେତେବେଳେ ବିରିୟାନୀ ଚାଉଳ ଏବଂ ମସଲା ଚିକେନ ଏମିତି ଦେଇକି ମୁଁ ତାକୁ ନୂତନ ପ୍ରକାରର ତିଆରି କରିଥିଲି ଏବଂ ବାପା ସବୁବେଳେ ଯାଇକି ହୋଟେଲରେ ଖାଆନ୍ତି ସେଇଥିପାଇଁ ମୁଁ ତାଙ୍କୁ ସେହିଦିନ ଖାଇବାକୁ ଦେଇଥିଲି ମୋ' ହାତତିଆରି ବିରିୟାନୀ ତାଙ୍କୁ ବହୁତ ଭଲ ଲାଗିଥିଲା ଆଉ ସମସ୍ତେ ଘରେ ବି ସମସ୍ତେ ଖାଇଲେ ସମସ୍ତଙ୍କୁ ଭଲଲାଗିଲା ଆଉ ବହୁତ ଭଲ ହୋଇଥିଲା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗୁଥିଲା ବି ଏବଂ ସେଥିପାଇଁ ଏବେ ଏବେ ବି ଯେଉଁଦିନ ବି ମୁଁ ବିରିୟାନୀ ତିଆରି କରେ ବାପା ଖାଆନ୍ତି ଆଉ ସେହିଦିନଠୁ ତାଙ୍କୁ ହୋଟେଲ ଯାଉନାହିଁ ସେମାନେ ନଯାଇ ଘରେ ଯେତେବେଳେ ବି ଇଚ୍ଛା ଲାଗେ ସେମାନେ ମୋତେ କହିଲେ ମୁଁ ତାଙ୍କ ପାଇଁ ବିରିୟାନୀ କରିଦିଏ ଆଉ ଆମେ ସେମାନେ ବି ଖାଆନ୍ତି ମୋ' ବାପା ବି ଖାଆନ୍ତି ଆଉ ଆମ ପରିବାର ସମସ୍ତେ ଆମେ ଖାଆନ୍ତୁ ସମସ୍ତଙ୍କୁ ଭଲଲାଗିଲା ମୋ' ହାତ ତିଆରି ବିରିୟାନୀଟା ସମସ୍ତଙ୍କୁ ପସନ୍ଦ ଲାଗିଲା ଆଉ ଏବେ ଯେଉଁଦିନ ବି ଆମେ ପସନ୍ଦ କରୁ ଖାଇବା ଖାଇବା ପାଇଁ ମୁଁ ଏମିତି ଘରେ ବିରିୟାନୀ ତିଆରି କରେ